ଗ୍ୟାସ୍ ରୋଷେଇ କଲା ଟାଇମ୍ରେ ଆମେ ନିଜେ ପ୍ରଥମରେ ସତର୍କ ହେବାକୁ ପଡ଼ିବ କାରଣ ନିଆଁ ଟିକେ ଲିକେଜ୍ ହେଲେ ପାଇପ୍ରେ କି ରେଗୁଲେଟର୍ରେ ନିଆଁ ବାହାରିବାର ସମ୍ଭାବନା ଥାଏ ଘର ଦ୍ୱାର ପୋଡ଼ିବାର ବି ସମ୍ଭାବନା ଥାଏ ପିଲାମାନେ ରେଗୁଲେଟର୍ ପାଇପ୍ କାଳେ ଚିପି ଦେଇଥିବେ ସକାଳୁ ସଞ୍ଜବେଳକୁ ଗ୍ୟାସ୍ ଚେକ୍ କରିବାକୁ ପଡ଼େ ନିଆଁ ନ ବାହାରିବା ପାଇଁ ଚାରିପାଖେ କାଗଜପତ୍ର ମାଚିସ୍ ଲାଇଟର୍ ବାହାରେ ରଖିବାକୁ ପଡ଼େ ଏବଂ ଗ୍ୟାସ୍ ର ଆଖପାଖ କାଗଜ କପଡ଼ା ଏସବୁ ନ ରଖିବାକୁ ପଡ଼େ